ଆଜ୍ଞା ଆଜ୍ଞା ମୁଁ ଆପଣ ଙ୍କ କତିକି କଲ୍ କରିଥିଲି ମାଛ ନେବାର ଥିଲା ମୋର ଆମର ଭୋଜି ଅଛି ତ ଆପଣ ଙ୍କ ପାଖରେ କି କି ମାଛ ଅଛି ରୋହି ମାଛ କ'ଣ କେତେ ଆସିବ ଭାକୁର ମାଛ ଚିଙ୍ଗୁଡ଼ି ଆଚ୍ଛା ଫ୍ରେସ ମାଛ ତ କିଛି ଅସୁବିଧା ହେବନାହିଁ ଆପଣଙ୍କ ପାଖରୁ ନେଲେ ଶହେ ଲୋକ ଆଜ୍ଞା ଆମର ଶହେ ଲୋକଙ୍କ ପାଇଁ ମାଛ ଦରକାର ଆଚ୍ଛା ସେମିତି ଆପଣ ତ ଗୋଟେ ଗେସ୍ କରିକି କହିବେ ନା ଦଶ କେଜି ରୋହି ମାଛ ହଁ ବିହନ ଆଛା ଭାକୁର ମାଛ ବି ତ ନେବୁ ନା ଚିଙ୍ଗୁଡ଼ି ବି କଙ୍କଡା ଅଛି ନା ଚିଙ୍ଗୁଡ଼ି

ଆଛା ଚିଙ୍ଗୁ ଚିଙ୍ଗୁଡ଼ି ବି ପାଞ୍ଚ କେଜି ଆଣିବି ଆଛା ଚିଙ୍ଗ ଫ୍ରେସ୍ ଚିଙ୍ଗୁଡ଼ି ଟା ପୁରା ଫ୍ରେସ୍ ଅଛି ତ ଆଛା ଆଜି ଦୁଇଟା ବେଳ ସୁଦ୍ଧା ଆସିବ ମାଛ ଯେମିତି କିଛି ହେବନି ତ ଦେଖ ଯେମିତି ରାତିରେ ଭୋଜି ଅଛି ନାଇଁ ଆପଣ ଦେଖ ଆପଣ କରିପାରିବେ ନା ଭଲ ମାଛ ତ ଦେବେ ତ ହଁ ଦେଖିକି ତ ନେବୁ ତଥାପି ଭଲ ମାଛ ଫ୍ରେସ ମାଛ କେମିତି ଆସୁଛି ଆଛା ଯଦି ଯଦି ଆପଣ ଠକି ଦେଲେ ନା କିଛି ନାଇଁ ଯେ ଆମେ ଆଣିବୁ ନା ଯଦି ଭୋଜି ପାଇଁ ଯଦି ମାଛ ଆଣିବୁ ମାଛ ଖରାପ ପଡ଼ିଲେ ଆମେ କାହାକୁ କହିବୁ ଆଜ୍ଞା ମ୍ୟାଡ଼ାମ ମୋ'ର ତା'ହେଲେ ଦଶ କେଜି ରୋହିମାଛ ପାଞ୍ଚ କେଜି ଚିଙ୍ଗୁଡ଼ି ଦଶ କେଜି ଭାକୁର ମାଛ ଠିକ ଟାଇମରେ ଆଣିକି ପହଞ୍ଚେଇ ଦେବେ ତିନିଟା ପୂର୍ବରୁ ଯଦି ଡେଲିଭର ପାଇଁ କେତେ କଣ ଅଛି

ନାଇଁ ଆପଣ କାଟିକି ଡେଲିଭରଟା ସବୁ ମିଶେଇ ମତେ କହିଦିଅନ୍ତୁ ନା ଆଜ୍ଞା କେତେବେଳେ ଆସି ପହଞ୍ଚିଯିବ ଆମର ମାନେ ଦିନ ଦୁଇଟା କାଲି କାଲି ମାନେ ସାଢ଼େ ଗୋଟାଏ ରୁ ଦୁଇଟା ଭିତରେ

ହଁ ମ୍ୟାଡ଼ାମ ଠିକ୍ ଅଛି ଧନ୍ୟବାଦ ରଖୁଛି